ମୁଁ ମୋ ଛୁଆମାନଙ୍କ ପାଇଁ ଶୀତଦିନିଆ ବସ୍ତ୍ର ଭବାନୀପାଟଣା ଯାଇଥିଲି ଆଣିଥିଲି ଶୀତଦିନଆ ବସ୍ତ୍ର ମଧ୍ୟରେ ସ୍ଵେଟର୍ ଶାଲ୍ ସକ୍ସ ଏସବୁ ଆଣିଥିଲି ସବୁ ପିନ୍ଧିକି ମୋ ଛୁଆମାନେ ମଧ୍ୟ ଉପକୃତ ହେଉଛନ୍ତି ଆଉ ସେ ଜିନିଷ ସବୁ ଠିକ୍ ରେଟ୍ ମଧ୍ୟ ଲାଗିଛି ଶୀତଦିନେ ଏସବୁ ପିନ୍ଧିବା ନିହାତି ଦରକାର ଛୁଆମାନଙ୍କୁ ନପିନ୍ଧେଇଲେ ଶୀତରୁ ବହୁତ ଶୀତ ହୋଇଥାନ୍ତି ଛୋଟଛୁଆମାନଙ୍କୁ ଶୀତଦିନିଆ ବସ୍ତ୍ର ନିହାତି ପିନ୍ଧେଇବା ଦରକାର